ହଁ ଆମ ଗାଁ ରେ ବହୁତ ଭଲ ପଡ଼ିଆ ଅଛି ବହୁତ ସବୁଜ ଘାସ ବି ଅଛି ସେ ଖାଇ ପାରୁଛନ୍ତି ପଶୁ ମାନେ ଯେଉଁ ପ ଖାଇ ପାରୁଛନ୍ତି ଆଉ ଭଲ ପଡ଼ିଆ ଗୁଟେ ଥିଲା ଯେ ଏବେ ଭଲ ଆଉ ନାହିଁ ଏଇ ଯେଉଁ ପ୍ଲାଷ୍ଟିକ ଏଇଟା ସେଇଟା ଅଳିଆ ଆବର୍ଜନା ହୋଇକି ପାଣି ଖରାପ ହେଇଗଲାଣି ଗାଈ ମାନେ ଗୋରୁ ଗାଈ ମାନେ ପାଣି ପାଇ ପାରୁ ନାହାଁନ୍ତି ଯଦି ଭଲ ପୋଖରୀ ଟେ ଖୋଳା ହଅନ୍ତା ଭଲ ପାଣି ଟେ ପାଇ ପାରନ୍ତା ଏଇ ଯେଉଁ ପ୍ଲାଷ୍ଟିକ ସବୁ ନ ପକା ହଅନ୍ତା ଅପର୍ଜା ଅବର୍ଜା ଅଳିଆ ଆବର୍ଜନା ନ ହୁଅନ୍ତା ଭଲ ଜଳ ଟି ସେମାନେ ପିଇକି ଉପକୃତ ହେନ୍ତେ ଆଉ ନାହିଁ ତ ପାଣି ଗୋ ଗୋଳିଆ ଠୁକେ ନାହିଁ ପାଣି ପିଇ ପାରୁ ନାହାଁନ୍ତି ବହୁତ ଅସୁବିଧାରେ ଅଛନ୍ତି ଆଉ